ଆମେ ଅନେକ୍ ପ୍ରକାରର୍ ବୀଜା ନେଇ କରି ଗଯ୍ ଲଗଉଛୁ ଜେନ୍ତା କି ଟମାଟୋ ହେଲା ଧନିଆ ହେଲା ବାଇଗନ୍ ହେଲା ମିର୍ଚା ହେଲା ଫିର୍ ଧାନ୍ ବି ଚାଷ୍ କରୁଛୁ ବୀଜାଥି ଆଉ ମାଖନ୍ ହେଲା ବହୁତ୍ ଟେ ନେଇକରି ଆମେ ବୀଜା ନେଇକରି ଗଯ୍ ଲଗଉଁଛୁ ସେନ୍ ଗଯ୍ ଲଗାଲେ ମେଟ୍ କୁଡ଼ା ଲାଗୁଛି ମେଟ୍ ପିଡ଼ି କରସେ ସେ ମେଟ୍ କି ଫିର୍ ଆମେ ଟିକେ ଉତ୍ସାହିତ୍ କଲେ ବେଶୀ କିରି ଗଯ୍ ଲଗାଲେ ବହୁତ୍ ଜଲ୍ଦି ଗଲା ଗଯ୍ ହେବା ବେଲେ ଅନ୍ୟ ପ୍ରକାରର୍ ବୀଜା ନେଇକରି ଗଯ୍ ଲଗାମା ବେଲେ ଔର୍ ଉନ୍ନତି ଆମକୁ ବେଶୀ କରି ଦଉଛି ଯିବି ଯାଥି ମିର୍ଚା ଗୁଟେ ମିର୍ଚା ଗଯ୍ ଉଗାଲେ ଗୁଟେ ବୀଜା ଥେ ସେନ୍ ବହୁତ ଟି ପୁରା ମିର୍ଚା ବାହାରୁଛେ ଗୁଟେ ଟମାଟୋ ବୀଜା ଟେ ଲଗାଲେ ସେନ୍ ବହୁତ ଟମାଟୋ ବି ସେନ୍ ହଉଛି ଯେନ୍ତ କି ଆମକୁ ଅମୃତଭଣ୍ଡା ବି ଗୁଟେ ବୀଜା ଥି ଲଗାଲେ ଗୁଟେ ବୀଜା ଥି ଆମେ କୋଡ଼ିଏ ପଚିଶ୍ ଟା ଖାଲି ସେନ୍ ପାଇପାରୁଛୁ ଗୁଟେ ଅମୃତଭଣ୍ଡା ଜେନ୍ତା ମାଖନ୍ ଗଯ୍ ଭି ଆମେ ଗୁଟେ ଲଗାମା ସେ ମାଖନ୍ ବୀଜା ଥେ ବହୁତ ସାରା ସେନ୍ ମାଖନ୍ ଭି ହଉଛି ଯେନ୍ତ କି ଆମେ ବହୁତ ଇତ୍ୟାଦି ପ୍ରକାରର୍ ବ୍ୟବହାର୍ କରି ପାରୁଛୁ ବେଲେ ଆମକୁ ବୀଜା ଥି ବହୁତ୍ ପ୍ରକାରର୍ ଗଯ୍ ମାନ୍ ଲଗାଲେ ବହୁତ୍ ଗଯ୍ ମାନେ ହଉଛି ସେଥି ଫଲ୍ ମାନେ ମିଳୁଛି ଆଉ ବହୁତ ପ୍ରକାରର୍ ଆମେ ବ୍ୟବହାର୍ କରିପାରୁଛୁ